ମୁଁ ବେଶୀ ତ ଶିକ୍ଷା ଉପରେ ଟିକେ ଗୁରୁତ୍ୱ ଦିଏ କାରଣ ଆଜିକାଲି ଯେଉଁ ଶିକ୍ଷା ଆଉ ଆମ ସମୟର ଶିକ୍ଷା ଭିତରେ ଆକାଶ ପାତାଳ ତଫାତ ଆମେ ଯେତେବେଳେ ସ୍କୁଲକୁ ଯାଉଥିଲୁ ସେତେବେଳେ ଶୈକ୍ଷିକ ବାତାବରଣ ଥିଲା ଗୁରୁ ଶିଷ୍ୟ ଭିତରେ ସମ୍ପର୍କ ଥିଲା ଏବଂ ଗ୍ରାମାଞ୍ଚଳରେ ଶିକ୍ଷକ ମାନଙ୍କୁ ଗୋଟେ ଉଚ୍ଚ ଆସନ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ଦେଖାଯାଉଛି ସମ୍ପୂର୍ଣ୍ଣ ତା ବିପରୀତ ପିଲା ସ୍କୁଲକୁ ଯାଉଛି ସ୍କୁଲରୁ ଆସୁଛି କ'ଣ ପଢ଼ୁଛି କ'ଣ ନାଇଁ ଯଦି ପିଲାକୁ ପଚରା ଯାଉଛି ସେ ଯେଉଁ ପ୍ରକାର ଉତ୍ତର ଦେଉଛନ୍ତି ଆମକୁ ଭାରି ଦୁଃଖ ଲାଗୁଛି ଯେ ଆମ ସମୟର ପାଠପଢ଼ା କୁଆଡ଼େ ଚାଲିଗଲା ତେଣୁ ସମାଜକୁ ମୋର କହିବା ଉପଦେଶ ଯେ ସୁସ୍ଥ ସମାଜଟିଏ ଗଢ଼ିବାକୁ ହେଲେ ଦେଶକୁ ଆଗେଇ ନେବାକୁ ହେଲେ ଭାରତକୁ ବଞ୍ଚେଇବାକୁ ହେଲେ ସବୁ ଶିକ୍ଷିତ ଗୋଷ୍ଠୀ ଦରକାର ଶିକ୍ଷା ତ ଦିନକୁ ଦିନ ମାଟିରେ ମିଶି ଗଲାଣି ଆଉ ଆମେ କରିବୁ କ'ଣ ତେଣୁ ଲୋକମାନଙ୍କୁ ସମାଜକୁ ମୋର ଏଇ ଗୋଟିଏ ବାର୍ତ୍ତା ହେଉଛି ଯେ ଶିକ୍ଷା ଉପରେ ଆପଣ ମାନେ ଟିକେ ଗୁରୁତ୍ୱ ଦିଅନ୍ତୁ ଆପଣଙ୍କ ପିଲା କ'ଣ କରୁଛି କ'ଣ ନାହିଁ ତାକୁ ଆପଣ ଟିକେ ଦେଖନ୍ତୁ